ହଁ ମ୍ୟାଡ଼ମ୍ କିଛି ଦରକାର ଥିଲା କି କ'ଣ ନେବେ ଦେଖନ୍ତୁ ସବୁ କିିଛି ତ ଅଛି ଯାହା ଦେଖିବେ ଦେଖନ୍ତୁ କ'ଣ ନେବେ ସେଇଟା ତ ଷ୍ଟେସ୍ନାରୀ ଦୋକାନ ଆପଣ କେଉଁଠିକି ଆସିଛନ୍ତି କ'ଣ ଖୋଜୁଛନ୍ତି କି ଏଇ ପାଖ ଏଇ ପାଖ ଦୋକାନଟା ଶାଢ଼ୀ ଅଛି ଆପଣ ଏଇଠିକି ଆସିଛନ୍ତି ଏଇଟା ଷ୍ଟେସ୍ନାରୀ ଦୋକାନଟା ସେ ଭିତର ଉପର ମହଲାଟା ହେଉଛି ଶାଢ଼ୀ ଦୋକାନ ଆପଣ ଦେଖନ୍ତୁ ଆଗ ଜିନିଷ ଶସ୍ତା ଫସ୍ତା ପଇସା କଥା ଦେଖିବା ପଛରେ ଆପଣ ଜିନିଷ ଆଗ ଦେଖନ୍ତୁ ଭଲ ମନ୍ଦ ଦେଖିକି ନିଅନ୍ତୁ ତା'ପରେ ତୁମ ପଇସା କଥା ଦେଖିବାନି ସବୁ ଶସ୍ତାରେ ମିଳିବ ହଁ ଦେଖନ୍ତୁ ଜିନିଷ କ'ଣ କ'ଣ କେଉଁ କେଉଁ ସବୁ ଭେରାଇଟି ନା କ'ଣ ଜିନିଷ ଷ୍ଟେସ୍ନାରୀ ଉପରେ ମାନେ କ'ଣ କ'ଣ ଖାଲି ଲଗେଜ୍ ଚୁଡ଼ି ଏଇଠି ଧାଡ଼ି ଲମ୍ବିଛିି ଚୁଡ଼ି ଦେଖି ଦିଅନ୍ତୁ ସବୁ ପ୍ରକାରର ଚୁଡ଼ି ଅଛି ପ୍ଲାଷ୍ଟିକ୍ର ଅଛି ମେଟାଲ୍ର ଅଛି ଲାଖର ଅଛି ପାଣି ଚୁଡ଼ି ଅଛି ସବୁ କିଛି ଅଛି ସବୁ ସବୁ ଅଛି ଦେଖୁନାହାନ୍ତି ସେଟ୍ ଫେଟ୍ ସବୁ ଅଛି ସେଟ୍ରେ ଡବାଟା ଆସିବ ଚାରିଶହ ପାଞ୍ଚଶହ ଅଛି ଦୁଇଶହ ତିନିଶହବାଲା ଅଛି ତା'ର ବିଭିନ୍ନପ୍ରକାରର ଅଛି ପାଞ୍ଚଟି ଯେଉଁ କଲର୍ ଖୋଜିବେ ସେଇ କଲର୍ ଅଛି ବୋଲିନି ଯେଉଁ କଲର୍ ଖୋଜିବେ ସେଇ କଲର୍ ଏଇଟା ପା ଆମର ଗୋଦାମଟା ହଁ ହଁ ହଁ ହଁ ଦେଖନ୍ତୁ ଦେଖନ୍ତୁ ପସନ୍ଦ କରନ୍ତୁ ଯାହା ଦେଖିବେ ନେବେ ଆଉ